ଓଡ଼ିଆ ଭାଷା ହେଉଛି ଗୋଟେ ମନ ମହକ ଭାଷା ଓଡ଼ିଆ ହେଉଛି ଆମ ଓଡ଼ିଆବାସୀ ମାନଙ୍କର ମାତୃଭାଷା ଓଡ଼ିଶାର ବ୍ୟାକରଣରେ ବହୁତ ଗୁଡ଼ିଏ ବିଶେଷ ଏବଂ ଅନ୍ୟାନ୍ୟ ବୈଶିଷ୍ଠମାନ ରହିଅଛି ଏହାର ଉଚ୍ଚାରଣ ବହୁତ ହିଁ ମଧୁର ଲାଗିଥାଏ ଓଡ଼ିଆ ଭାଷାର ଉଚ୍ଚାରଣ ଫୋନୀଟିକ୍ ଅଟେ ଯୋଉଟା ଯୋଉଭଳି ଧ୍ୱନି ଉତ୍ପର୍ଣ୍ଣ କରିଥାଏ ସେହିଭଳି ହିଁ ତା'ର ଅକ୍ଷର ଗୁଡ଼ିକ ହୋଇଥାଏ ଶବ୍ଦ ଅକ୍ଷର ଏବଂ ଧ୍ୱନି ସବୁମିଶି ଯେଉଁ ସମ୍ପର୍କଟି ଗଠନ କରନ୍ତି ଓଡ଼ିଆ ଭାଷାର ଏହା ଏକ ବିଶେଷ ମନରଞ୍ଜନକାରି କଥା ଏହା ଏକ ବହୁତ ହିଁ ଭଲ ଏବଂ ପୂରାତ୍ତନିକ ଭାଷା